ଭାରତର ଜଳବାୟୁ ବିଭିନ୍ନରେ ମାନେ ଅଞ୍ଚଳରେ ବିଭିନ୍ନ ପ୍ରକାର ହୋଇଥାଏ ସାଧାରଣତ ଜଳବାୟୁ କଇତେ ବୋଲେ ଆମର ଧରନ୍ତୁ ଶୀତ ଗରମ ବର୍ଷା ଏଇ ସବୁରୁ ଯେଉଁ ରହିଲା ସେ ଭିତରେ ବି ଏରିଆ ନେଇକିରି ଅଲଗା ଅଲଗା ହୁଏ ଏମିତିକା ଧରନ୍ତୁ ଆମର ସମୁଦ୍ର ଉପକୂଳ ଯେଉଁ ଜାଗା ଗୁଡ଼ାକ ସେଇ ଜାଗା ଗୁଡ଼ାକରେ ଗରମ ଦିନିଆ ଗରମ ଟିକେ କମ୍ ରୁହେ ବର୍ଷା ଶୀତ ଦିନିଆ ଶୀତ ବି ଟିକେ କମ୍ ରୁହେ କିନ୍ତୁ ଯେଉଁଗୁଡ଼ାକ ପାହାଡ଼ିଆ ଅଞ୍ଚଳ ବା ଜଙ୍ଗଲ ଏରିଆ ସେ ଏରିଆ ମାନଙ୍କରେ ଆପଣଙ୍କର ବର୍ଷା ଦିନରେ ବର୍ଷା ବି ଅଧିକ ରୁହେ ଆଉ ଶୀତ ଦିନେ ଶୀତ ଅଧିକା ହେବ ଏବଂ ଗରମ ଦିନିଆ ଗରମ ବି ଅଧିକା ରୁହେ